ଯଦି ଏମାର୍ଜେନ୍ସିରେ ମୁଁ ଯଦି ଦେଖିବାକୁ ଇଏ ହ୍ଵାଟସ୍ଅପ୍ ଦ୍ଵାରା ମୁଁ ସେଇଟାକୁ ପଠେଇକି ପି ଡି ଏଫ୍ କରିକି ମୁଁ ତାପରେ ସେଇଟା ପ୍ରିଣ୍ଟ୍ ଆଉଟ୍ କରିକି ସେଇଟା ସବ୍ମିଟ୍ କରିବି